ମୁଁ ପ୍ରସ୍ତୁତ କରିଥିବା ଖାଦ୍ୟକୁ ଯଦି କେହି ପସନ୍ଦ କରନ୍ତି ମୁଁ ତାଙ୍କୁ ରେସିପି ଭିଡ଼ିଓ ମଧ୍ୟାନ୍ତରେ ଶିଖେଇଦେବି ଯେମିତିକି ଗୋଟେ ମାଂସ ଚିକେନ୍ ତର୍କାରୀ କରିବାକୁ ଚାହୁଁଛି ଚିକେନ୍ ତର୍କାରୀର ରେସିପି ହେଲା ଆମର କିଛି ଚିକେନ୍ ନେବୁ ଆଉ ତା ଦିହରେ ଚିକେନ୍କୁ ନେଇକି କିଛି ତେଲ ସୋରିଷ ତେଲ ଗୋଳେଇ ଦେବୁ ଏବଂ ତାକୁ ମ୍ୟାରିନେଟ୍ କରିବାକୁ ଦହି ପକେଇବୁ ଦହି ପକେଇଲା ପରେ ଚିକେନ୍ ଟା ଟିକେ ନରମ ହେଇଯିବ ତା'ପରେ ମସଲା ପ୍ରସ୍ତୁତ କରିବା ମସଲା ଦେହେରେ ଆମର ପିଆଜ ରସୁଣ ଲଙ୍କା ଏବଂ ଜୀରା ବାଟି କିଣି ଜୀରା ଟିକେ ବାଟିଲେ ମସଲାଟା ବହଳିଆ ହୁଏ ନ ବାଟିକିଣି ତାକୁ ରଖିବା ରଖିସାରିଲା ପରେ ଯଦି ଆମେ ଚିକେନ୍କୁ କଞ୍ଚ କଞ୍ଚା ଚିକେନ୍କୁ ରାନ୍ଧିଲେ ସେଥିରେ ମସଲା ସବୁ ଗୋଳେଇ ଦବା ଗୋଳେଇଦେଲା ପରେ ଆମେ କଢ଼େଇରେ ତେଲ ଢାଳି ତେଲ ଢାଳି ଚିକେନ୍କୁ ଢାଳିବା ଚିକେନ୍କୁ ଆରମରେ କଞ୍ଚା ମସଲା ସହିତ କଷିବା ତା'ର ଟେଷ୍ଟ ପୁରା ଅଲଗା ହୋଇଥାଏ ଏଇପରି ରେସିପି ମୁଁ ଲୋକମାନଙ୍କୁ ଭିଡ଼ିଓ ମାଧ୍ୟମରେ ଜଣେଇବି ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟରେ ଶିଖେଇବି ମୋର ରେସିପିରେ ଯାହା ଯାହା ଦରକାର ମୁଁ ତାକୁ କେତେ କେତେ ଭାଗ ଦରକାରେ କେତେ ଚିକେନ୍ରେ କେତେ ପାଣିଦେବା ଦରକାରେ କେତେ ମସଲା ଦେବା ଦରକାର ତାହା ମଧ୍ୟ ମୁଁ ଭିଡ଼ିଓ ମାଧ୍ୟମରେ ଜଣେଇଦେବି ଏବଂ ଲୋକମାନେ ଆରାମରେ ଶିଖିପାରିବେ ଏବଂ ଚିକେନ୍ ତରକାରୀ ରାନ୍ଧିପାରିବେ